ଦେଖନ୍ତୁ ବଗିଚା ଚାଷ ଏତେ କଷ୍ଟକର ହେଇଥାଏ ବଗିଚାରେ ଖଟିବା ପାଇଁ ବି ପିଲା ଏବେ ମିଳୁନାହାନ୍ତି ସମସ୍ତେ ତ ବେକାର ହୋଇକି ବୁଲୁଛନ୍ତି ହେଲେ ପାଠ ପଢ଼ି ସେମାନେ ଆଉ ବଗିଚାକୁ ଯାଉନାହାନ୍ତି ବଗିଚାକୁ ଯିବାବେଳକୁ ସେମାନଙ୍କୁ କଷ୍ଟ ଲାଗୁ ଇଆଡ଼େ ସରକାରଙ୍କର ନିଯୁକ୍ତି ସଂସ୍ଥା ନାହିଁ ଏପରି ପରିସ୍ଥିତିରେ ଅଧିକାଂଶ ଲୋକ ବଗିଚାକୁ କିଛିଟା ବଗିଚାରେ ଚାଷ କରିଥାନ୍ତି ଏହିଭଳିଆ ଚାଷକୁ ଉନ୍ନତ ଧରଣ କରିବାକୁ ହେଲେ ଅନେକଙ୍କୁ କିଛିଟା କଷ୍ଟ ଶୋଇବାକୁ ପଡ଼ିଥାଏ କାହିଁକି ନା ଚାଷ ଏତେ ଗୁରୁତ୍ୱପୂର୍ଣ୍ଣ ସେମାନେ ଜାଣିପାରିନାହାନ୍ତି ଚାଷରେ ଚାଷ ବଗିଚା ଚାଷ ପ୍ରାୟ ଅଧିକାଂଶ ଲୋକ କରନ୍ତି କିନ୍ତୁ ଖୁବ୍ କମ୍ କରନ୍ତି କିଏ ବା ବେଶୀ କରେ କିଏ ବା କମ୍ କରେ କିନ୍ତୁ ଯିଏ ପରିବାର ମେଣ୍ଟେନ୍ କରିବାକୁ ଆଗ୍ରହୀ ଥାଏ ସେ ବଗିଚା ଉପରେ ନିର୍ଭର କରନ୍ତି ବଗିଚାରେ ଏଭଳିଆ ଗୋଟିଏ ଜିନିଷ ଚାରିପଟେ ବାଡ଼ଘରା ହୋଇଥିବ ତା'ପରେ ସେ ମାଟି ଖୁଡ଼ା ହୋଇଥିବ ମାଟିକୁ ଉର୍ବରତା କରିବା ପାଇଁ ବିଭିନ୍ନ ପ୍ରକାର ଖତ ସାର ପ୍ରୟୋଗ କରାହୋଇଥିବ ସେଇଥି ସେଇଥିରେ ବହୁତ ଉନ୍ନତି ହୋଇଥାଏ ବଗିଚା ଗୋଟିଏ କିଏ ବା ଫୁଲ ଗଛ ଲଗାଇବ କାହାର ବାଡ଼ିଥିବ କିନ୍ତୁ ବଗିଚା ବଗିଚାଟିଏ କରିନଥିବେ ଏଇଭଳିଆ ପରିସ୍ଥିତିରେ ରହିଛି ଲୋକଙ୍କ ସବୁବେଳେ ଚିନ୍ତାଧାରା ଯେ ଆମେ କିଣିକି ଖାଇବା କିନ୍ତୁ ଯିଏ ପ୍ରକୃତରେ ହୃଦକଙ୍କୁ କରିପାରିଛେ ଯେ ପଇସା ଗୋଟିଏ କ'ଣ ସେଇଟା ଚିନ୍ତା କରିବା ଦରକାର ଯଦି ନ କରିବେ ତେବେ ଡେଲି ପଇସା ଆସିବ କେଉଁଠୁ ପରିବା କିଣିବା ପାଇଁ ହେଲେ ଟିକିଏ ବଗିଚା ଚାଷ ନିହାତି ଦରକାର ବଗିଚାର ଚାରିପଟେ ବାଡ଼ ଘେରିବା ଏବଂ ମାଟିକୁ ଠିକ୍ ଉର୍ବରତା କରିବା ମାଟିର ଭେଲ୍ୟୁ କ'ଣ ରହୁଛି ସେ ଜୈବିକ ଶକ୍ତି କେତେ ରହିଛି ତାହାକୁ ନେଇକି ସେ ଆମର ଯେଉଁ ଭି ଏ ଭି ଏ ଡବ୍ଲ୍ୟୁଟା ଆମର ଭିଲେଜ୍ ୱାର୍କ୍ ଏଗ୍ରିକାଲଚର୍ ୱାର୍କର୍ ସିଏ ରହିଛନ୍ତି ତାଙ୍କ ପାଖରେ ନେଇ ମାଟିର ବିଶ୍ଲେଷଣ କରିବା ବିଶ୍ଲେଷଣ କରି ସାରିକି ଆମେ ବଗିଚା ଉପରେ ହାତ ମାରିବା